ମୋର ପ୍ରିୟ ଖାଦ୍ୟ ହେଉଛି ଡାଲମା ଭାତ ଡାଲମା ଏକ ପୃଷ୍ଟିସାର ଜିନିଷ କାହିଁକିନା ସେଥିରେ ସବୁ ପନିପରିବା ସବୁ ଜିନିଷ ପଡ଼େ ଆଉ ଆମ ପୁରୀ ଜଗନ୍ନାଥ ମନ୍ଦିରର ମୁଖ୍ୟତଃ ଭୋଗ ହେଉଛି ଡାଲମା ଡାଲମା ଯେଉଁଟାକି ଆଳୁ ବାଇଗଣ ବଡ଼ ଆଳୁ ପଣସ ସାରୁ ଟୋମାଟୋ ମୁଗ ଡାଲି ବଢ଼ି ସବୁ ପଡ଼ିକରି ସିଏ ହୁଏ ଡାଲମା ଡାଲମା ଏକ ଗୋଟେ ହେଉଛି ଓଡ଼ିଶାର ପ୍ରସିଦ୍ଧ ଜିନିଷ ଯେଉଁଟାକି ମନ୍ଦିରରେ ପୂଜା ହୁଏ କେତେ ବାହାର ଦେଶରୁ ଆସିକି ଲୋକ ଏଇ ଡାଲମାକୁ ଖାଇବା ପାଇଁ ଇଚ୍ଛୁକ କରୁଛନ୍ତି ଆ ନାଁରେ ବି ଗୋଟେ ହୋଟେଲ୍ ଅଛି ଡାଲମା ବୋଲି ଏଥିଲାଗି ମୋର ଡାଲମା ହେଉଛି ସବୁଠୁ ପ୍ରିୟତମ ଆଉ ଭାତ ଭାତ ସାଙ୍ଗେ ଶୁଖିଲା ଗରମ ଭାତ ଘିଅ ସେଥିରେ ଡାଲମା ପକେଇକରି ଖାଇଲେ ତାର ସ୍ୱାଦ କିଛିଟା ନିଆରା ତାକୁ ତୁମେ ରସରେ କର ପ୍ରେସରରେ କର ଯେମିତି ନା କରୁଛ କରିଏ ପୁରା ଭଣ ଭଣ ହେଇ ବାସ୍ନା ହୁଏ ପୁରୀ ଜଗନ୍ନାଥ ମନ୍ଦିର କ'ଣ ଆମର ଏକ ଜାତ ଅଛି ଯେଉଁଟାକି ହେଉଛି ଦଣ୍ଡଜାତ ସେଥିରେ ଦଣ୍ଡୁଆମାନେ ଆଉ କିଛି ବି ଖୁଆନ୍ତିନି ସେମାନେ ପୁରା ଭୋକରେ ରୁହନ୍ତି କିନ୍ତୁ ରାତିକି ଏଇ ଡାଲମା ଭାତ ଖାଇକରି ସେମାନେ ଉପବାସ ତୁଟାନ୍ତି ଆମର ମେନ୍ ହେଉଛି ଡାଲମାଟା ଏକ ଭୋଗ ଆଉ ଗାଁ ଗାଁ ଧରିକରି ଅଷ୍ଟପ୍ରହରୀ ଚବିଶପ୍ରହରୀ ଏଗୁଡ଼ାକରେ ବି ଡାଲମା ହିଁ ହୁଏ ଡାଲମା ଭାତର ନିଆରା ହିଁ କିଛି ଅଲଗା ସେଥିଲାଗି ଆମ ଓଡ଼ିଶାରେ ଆକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି ଆଉ ମୋର ପ୍ରିୟ ଖାଦ୍ୟ ଭାବରେ ଏହି ଡାଲମା ଭାତକୁ ମୁଁ ବି ଅଧିକ ପ୍ରିୟ ବୋଲି ଭାବେ ଯେଉଁଦିନ ଡାଲମା ହେଇଯାଇଥାଏ ମୁଁ ଗୋଟେଥର ଖାଇବା ବଦଳରେ ଚାରିଥର ଖାଇବା ପାଇଁ ଇଚ୍ଛୁକ କରିଥାଏ କଣ ପାଇଁନା ସିଏ ହେଉଛି ମୋର ସବୁଠୁ ପ୍ରିୟତମ ଖାଦ୍ୟ ରାତି ଦଶରେ ମୁଁ ଭାତ ଖାଇଥିଲେ ବି କିଏ ଯଦି ମୋତେ ଆଉଥରେ ଆଣିକି ଦିଏ ସେହି ଖାଦ୍ୟ ଖାଇବା ପାଇଁ ରାତି ବାରରେ ମୁଁ ପୁରା ପେଟ ପୁରା କରିକିରି ମନ ଆନନ୍ଦରେ ସେହି ଖାଦ୍ୟକୁ ଖାଇଥାଏ ଏଥିଲାଗି ଡାଲମା ଯେତିକି ମୋର ପ୍ରିୟ ସେତିକି ଏହି ଖାଦ୍ୟ ବି ସେଥିଲାଗି ମୁଁ ଏହି ପ୍ରିୟକୁ ମୁଁ ପ୍ରାଧାନ୍ୟ ଦିଏ ଡାଲମା ହିସାବରେ